ଭାରତୀୟ ଚାକିରି ମାର୍କେଟ୍ରେ ଅନେକ ପ୍ରକାର ସାମ୍ପ୍ରତିକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏହା ଭାରତୀୟ ସରକାର ଦ୍ୱାରା ଅନେକ ସୁଯୋଗ ପ୍ରଦାନ କରିଥାଏ ଅନେକ ଅନଲାଇନ୍ ପ୍ଲାଟ୍ଫର୍ମ୍ ଦ୍ୱାରା ଏବଂ ସାଧାରଣ ଲୋକଙ୍କୁ ଶିକ୍ଷାଗତ ଶିକ୍ଷିତ କରାଇ ଚାକିରିରେ ନିୟୋଜିତ କରାଇବା ସାଧାରଣଃ ଲୋକମାନଙ୍କୁ ସରକାରଙ୍କ ଦ୍ୱାରା ଅନେକ ଭାରତ ସରକାରଙ୍କ ଦ୍ୱାରା ଅନେକ ବଡ଼ ଭୂମିକା ଅଛି ଏହାଦ୍ୱାରା ସାଧାରଣ ଲୋକମାନେ ଅନେକ ଶିକ୍ଷିତ ହେବା ସହିତ ଚାକିରିରେ ଅନେକ ବାହାର ବାହାର ଦେଶକୁ ମଧ୍ୟ ଯାଇ ଚାକିରି କରୁଛନ୍ତି ସରକାରଙ୍କ ଦ୍ୱାରା ଅନେକ ପ୍ରକାର ସୁଯୋଗ ସୁବିଧା ମଧ୍ୟ ଦିଆଯାଉଛି ଏହାଦ୍ୱାରା ସାଧାରଣ ଲୋକମାନେ ଜୀବିକାର ଜୀବିକା କୌଶଳର ଅଧିକ ଭାବରେ ରହିପାରୁଛନ୍ତି ସରକାରଙ୍କର ଅନେକ ପ୍ରକାରର ଆହ୍ୱାନ ଏବେ ଯାଏ ଅଛି ଆଗରେ ମଧ୍ୟ ବାହାରିବ ଏ ଆହ୍ୱାନ ଦ୍ୱାରା ଭାରତରେ ଥିବା ଛୋଟ ବଡ଼ ଲୋକମାନଙ୍କୁ ଭେଦଭାବ କିଛି ନହିଁ ସବୁ ଲୋକମାନେ ଭାରତୀୟ ଲୋକମାନେ ସବୁ ସମାନ ଏହା ସରକାରଙ୍କ ଏକତ୍ରିତ ଆହ୍ୱାନ